ଆମେ ଜାଣିଛୁ ଯେ ଓଡ଼ିଶାର ରାଜନୈତିକ ଦଳ ଗୁଡ଼ିକର ଯେମିତିକି ବି ଜେ ପି ଆଉ ବି ଜେ ଡ଼ି ସେମାନଙ୍କ ସହ ଆମେ ଯୋଗ ଦଉ କାହିଁକିନା ବି ଜେ ପି ଆମର ଶିକ୍ଷାନୁଷ୍ଠାନ ଆଉ ଗରିବ ଲୋକଙ୍କର ଘର ଦ୍ୱାର କରିବା ପାଇଁ ତାଙ୍କେ ତାଙ୍କେ ବହୁତ ସାହାଯ୍ୟ କରିଛନ୍ତି ସେଇଟା ପାଇଁ ଆମେ ତାଙ୍କୁ ହିଁ ଭୋଟ୍ ଦବାକୁ ପସନ୍ଦ କରୁ ଆଉ ତାଙ୍କୁ ହିଁ ଯୋଗ ଦେବାକୁ ଚାହୁଁଛୁ